ପନ୍ଦର ଏକ ଦୁଇହଜାର ଚବିଶ ସତର ଏକ ଦୁଇହଜାର ଚବିଶ ଦୁଇ ଦୁଇ ଦୁଇହଜାର ଚବିଶ କୋଡ଼ିଏ ଦୁଇ ଦୁଇହଜାର ଚବିଶ ଆଠ ତିନି ଦୁଇହଜାର ଚବିଶ